ମୋର ନାମ ସ୍ଵାଗତିକା ଜେନା ଏବଂ ମୋ' ବାପାଙ୍କ ନାମ ହେଉଛି ବ୍ରଜବନ୍ଧୁ ଜେନା ଏବଂ ମାତାଙ୍କର ନାମ ନିରୂପମା ଜେନା ମୋର ଘରର ଆଡ୍ରେସ୍ ହେଉଛି ଗ୍ରାମ ପତ୍ରକଣା ପୋଷ୍ଟ ପଛିକୋଟ ବ୍ଲକ୍ କୋରାଇ ଏବଂ ଜିଲ୍ଲା ଯାଜପୁର ପିନ୍ କୋଡ୍ ସାତ ପାଞ୍ଚ ପାଞ୍ଚ ଶୂନ ଏକ ନଅ ମୋତେ ଏବେ ପଚିଶ ବର୍ଷ ହୋଇ ଛବିଶ ଚାଲୁଅଛି ମୋର ଜନ୍ମ ହେଉଛି ମାର୍ଚ୍ଚ ମାସ ଛଅ ତାରିଖ ଉଣେଇଶଶହ ଅଠାନବେ ମସିହା ମୁଁ ମୋର ଗ୍ରାଜୁଏସନ୍ ଦୁଇହଜାର ଅଠର ମସିହାରେ ଭିଏନ୍ କଲେଜରୁ ଶେଷ କଲି ତା' ପରେ ମୁଁ ଆନନ୍ଦପୁର ଷ୍ଟେଟ୍ ବ୍ୟାଙ୍କ୍ରେ ଏସ୍ବିଆଇ କାର୍ଡ଼ ଡିପାର୍ଟମେଣ୍ଟରେ ନିଯୁକ୍ତି ପାଇ କାମ ଦୁଇ ବର୍ଷ ପର୍ଯ୍ୟନ୍ତ କରିଥିଲି ତା' ପରେ ସେଠୁ ଅବସର ଗ୍ରହଣ କରି ମୁଁ ଏସ୍ବିଆଇ ଲାଇଫ୍ରେ ୟୁନିଟ୍ ମ୍ୟାନେଜର ହିସାବରେ ନିଯୁକ୍ତି ପାଇଲି ଯେଉଁଟାକି ଏବେ ମୁଁ ମୋର କଣ୍ଟିନ୍ୟୁ କରୁଅଛି